ଆଠେ ଫେବୃୟାରୀ ଦୁଇ ହଜାର ବାର ଛଅ ମାର୍ଚ୍ଚ ଦୁଇ ହଜାର ତେର ସାତ ପା ସାତ ଜୁଲାଇ ଦୁଇ ହଜାର ପନ୍ଦର ନଅ ଅ ଅଗଷ୍ଟ ଦୁଇ ହଜାର ଉଣେଇଶ ବାଇଶ ଦଶ ଦୁଇ ହଜାର ଏକୋଇଶ